ଆଜ୍ଞା ଭଲ୍ ଅଛେ ଯେ ଟିକେ ତା'ର୍ ମାନେ କାଣା କହୁଥିଲେ ପରେ ଖୁଲି ଯାଇଛେ ଅଛି ମାଲ୍ ବେଲେ କେଭେ ବାହାରୁଛନ୍ ଯେ ଆଜ୍ଞା ତମେ କେଭେ ବାହାରୁଛନ୍ ଯେ କେଭେ ଯିମା

ହଁ ରବିବାର୍ ଦିନ୍ଟା ଇ ପକାଲେ ଛୁଆ ପିଲା ପଢ଼ାପୁଢ଼ି ଟା ବି ବନ୍ଦ୍ ହେବା ଆଜ୍ଞା ସେ ଦିନ୍ଟା ବି ଶୁଣୁନ୍ ଆଉ ମତେ ତାରିଖ୍ ଟା କହେବେ

ଯେ ଆଜ୍ଞା ଶୁଣୁନ୍ ତ ହଁ ଯିମା ଆଜ୍ଞା ସଦର୍ ବାବୁ ଆଜ୍ଞା ଭଲ୍ ସେ ଡେଟ୍ ଟେ ଦେଖୁନ୍ ସୁବିଧା କରୁନ୍ ସୁବିଧା ଛୁଆପିଲାଙ୍କର୍ କରିକିରି ରବିବାର୍ ଦିନ୍ଟାକେ ଆଗ୍ରୁ ସବୁ ଲିଷ୍ଟ୍ ଫିଷ୍ଟ୍ କରିକିରି ସାମାନ୍ ପତର୍ ଖଞ୍ଜା ବୁଡ଼ା କର୍ମା ଆଉ କେନ୍ସି ଗୁଟେ ଛାଡ଼ିକି ଯିମା ବୋଲିକିରି ବହୁତ୍ ଖୁସି ଲାଗ୍ଲା ଆପଣ୍ କଥା କେ ଶୁନିକିରି ଆର୍ ପଟେ ଟେ ଖସିଖୁସା କି ଛେଲ୍ ମେଢ଼ିଟେ ନେଲେ ଭଲ୍ ହେତା ତା'ର୍ମାନେ ସେନ ଖାଏବାର୍ ଲାଗି ଆଉ ସବୁ ଗଲେ ତ ମଜା ମଜ୍ଲିସ୍ କରିକିରି ଆଏମା ଆଉ ତା'ର୍ମାନେ ସମସ୍ତଙ୍କର୍ ମନ୍କେ ଖୁସି ଥିବା ହଁ ସବୁ ଜୀବଜନ୍ତୁ ତା'ର୍ମାନେ ଜଙ୍ଗଲ୍ର ସବୁ ଦେଖ୍ମା ତା'ର୍ପରେ ଦେବ୍ଝରଣ୍ ଅଛେ ତାଙ୍କର୍ ଦେବ୍ଝରଣ୍ ବି ଦେଖେଇ ଦେମା ତ ସେ ଝରଣ୍ ପାଖେ ଆମେ ଭୁଜି କର୍ମା ଆଉ ତା'ର୍ପରେ ଏନ୍ତା ତ ସବୁ କର୍ବାର୍ ଲାଗି ମୁଇଁ ଚାହୁଁଛେ ଆଜ୍ଞା ଆପଣ୍ ଯଦି କହେବେ ବେଲେ ଯିମା ହଉ ଶୁଣୁନ୍ ତ ଆଜ୍ଞା କାଏଁଥି ଯିମା ସେଟା କୁଡ଼ୁମ୍ ବାଟେ ଜହ ଥିବେ ବେଲେ ବୋଲ୍ରରେ ଯାଇ ନାଇଁ ପାରୁ ଯେ ବଡ଼୍ ଗାଡ଼ିରେ ଗଲେ ଭଲ୍ ହେତା ହଁ ବସ୍ କର୍ମା ବେଲେ ଜହ ବଡ଼୍ କୁଟୁମ୍ କି ନି ଆଜ୍ଞା ବୁଢ଼ାବୁଢ଼ୀ ମାନେ ସମସ୍ତଙ୍କୁ ମୋ ମାଆ ବାପ୍ କୁ ସାଙ୍ଗେ ବି ନେଇକିରି ଗଲେ ଦେଖିକିରି ତ ଆଏବେ ହଁ ସବୁ ବତାମା ସବୁ

ହଁ ସେନ ଯେ ମନ୍ଦିର୍ ଟା ଅଛେ ସେନ ସମସ୍ତେ ଯାଇକିରି ମହାପ୍ରଭୁଙ୍କୁ ଦର୍ଶନ୍ ଫର୍ଶନ୍ ବି କର୍ମା ସବୁ

ହଁ ହଁ ଠିକ୍ ଅଛେ ହଉ ଠିକ୍ ଅଛେ ସୁବିଧା କର୍ମି ଆଜ୍ଞା ଓ ଦେବ୍ରିଗଡ଼୍ କେ ଯିମା ହଁ ଠିକ୍ ଅଛେ ତାରିଖ୍ ଫାରିଖ୍ ସୁବିଧା କଲେ କହେବେ ତା'ର୍ମାନେ ଯେ ଯିମା ଏକା ସାଙ୍ଗେ ରେଡ଼ି କରିକିରି ଆଠ୍ ଦିନ୍ ଆଗ୍ରୁ କହେଲେ ସବୁ ସୁବିଧା କର୍ମା ନେ ଆଜ୍ଞା ହଁ ଠିକ୍